ଫସଲ ବିକ୍ରି କରିବାରେ ମଧ୍ୟସ୍ଥିମାନେ ବହୁତ ସାହାଯ୍ୟ କରିଥାନ୍ତି କିନ୍ତୁ ସାହାଯ୍ୟ କରିବା ସଙ୍ଗେସଙ୍ଗେ ଶୋଷଣ ମଧ୍ୟ କରିଥାନ୍ତି କାହିଁକିନା ଯେଉଁ ଫସଲଟି ମୋର ହୋଇଗଲା ସେ ଯେଉଁ ରେଟ୍ରେ ମୋଠୁ କିଣିକି ନିଅନ୍ତି ସେହି ରେଟ୍ରେ ମୋର ପାରିଶ୍ରମିକଟା ମୋତେ ମିଳେନାହିଁ ଆଉ ସେମାନେ ମୋଠୁ କମ୍ ରେଟ୍ରେ ନେଇକି ବଜାରରେ ଅଧିକ ଦରରେ ତାକୁ ବିକ୍ରି କରନ୍ତି ସେମାନେ ଅଧିକ ଦାମ୍ ପାଆନ୍ତି ମୋତେ କମ୍ ଦାମ୍ରେ କମ୍ ପାରିଶ୍ରମିକ ଫଳ ମୋତେ ମିଳେ ଆଉ ଯେଉଁମାନେ ସାହାଯ୍ୟ ତ କରନ୍ତି କିନ୍ତୁ ମୋର ନିଜର ପାରିଶ୍ରମିକ ଫଳ ମୋତେ ମିଳେ ନାହିଁ ସେମାନଙ୍କ ଠାରୁ